ଖବରରେ ପ୍ରଦର୍ଶିତ ଜିନିଷ ଏବଂ ବାସ୍ତବରେ ଘଟୁଥିବା ଜିନିଷ ମଧ୍ୟରେ ବେଳେବେଳେ ଟିକିଏ ପାର୍ଥକ୍ୟ ରହୁଛି ଉଦାହରଣ ସ୍ୱରୂପ ଆମେ ମାଟ୍ରିକ୍ ରେଜଲ୍ଟ ବାହାରିଲା ଖବର ଆରେ ଆମେ ଜାଣିଲେ ବେଳେବେଳେ ବାସ୍ତବରେ କେଉଁଠି କେମିତି ଜାଣିକରି ତାକୁ ଟିକିଏ ଭିନ୍ନ ନିଅନ୍ତି ନିଜ ସପକ୍ଷରେ ନିଅନ୍ତି କିନ୍ତୁ ଆମର ଗଣମାଧ୍ୟମରେ ବା ଖବରରେ ପ୍ରାୟ ସତ୍ୟ ଆସିଥାଏ ବେଳେବେଳେ ତାକୁ ବାସ୍ତବରେ କେହି କେମିତି ଟିକିଏ ଭିନ୍ନ ଆଡ଼ିକି ନେଇଯାଆନ୍ତି ତେଣୁ ମିଥ୍ୟା ଖବର ବେଳେବେଳେ ଆମେ ପାଇଛୁ କିନ୍ତୁ ତା ପରବର୍ତ୍ତୀ ଅବସ୍ଥାରେ ସଚେତନ ହୋଇକି ତାକୁ ମଧ୍ୟ ଆମେ ସଂଶୋଧିତ କରିଛୁ ତେଣୁ ମିଥ୍ୟା ଖବରଟା ସମାଜକୁ କ୍ଷତି ଘଟଉଛି ବାସ୍ତବ ସତ୍ୟର ଆବଶ୍ୟକତା ରହିଛି ତେଣୁ ଆମର ଗଣମାଧ୍ୟମର ଯେଉଁ ଖବର ଆସୁଛି ତା ଠିକ୍ ଆଉ ଲୋକ ଯେତେବଳେ କହୁଛି ତାର ବ୍ୟକ୍ତିଗତ ବ୍ୟକ୍ତିଗତ ଚିନ୍ତାଧାରକୁ ନେଇ ବ୍ୟକ୍ତିତ୍ଵକୁ ନେଇକିରି ସେହି ଖବର କିଭଳି ତା ସପକ୍ଷରେ ଯିବ ବେଳେବେଳେ ମିଥ୍ୟା ଖବର ସେ ଦେଉଛି ଯେଉଁଟାକୁ ଲୋକମାନେ ଗ୍ରହଣ କଲେ ତା କ୍ଷତି ଘଟୁଅଛି ତେଣୁ ଆମେ ଖବର ଗୁଟାକୁ ଶହେ ପରସେଣ୍ଟ ଆମେ ଗ୍ରହଣ ନ କରିକିରି ତାର ବାସ୍ତବତା ଉପରେ ଆମେ ଅନୁଧ୍ୟାନ କରିବା ଦରକାର ଏବଂ ଜଣଙ୍କଠାରୁ ଖବର ପାଇକି ମଧ୍ୟ ତାକୁ ଆମେ କାର୍ଯ୍ୟକାରୀ ନକରି ଗୋଟିଏ ଜିନିଷକୁ ପାଞ୍ଚ ସାତଜଣଙ୍କୁ ବିଭିନ୍ନ ବର୍ଗର ବିଭିନ୍ନ କ୍ଷେତ୍ରରେ ଆମେ ଖବର ସତ୍ୟତାକୁ ଆମେ ଚାହିଁଲେ ଜାଣିପାରିବା ତେଣୁ ଜଣଙ୍କଠାରୁ ଗୋଟିଏ ଖବର ପାଇକି ତାକୁ କାର୍ଯ୍ୟକାରୀ ନ କରିବାପାଇଁ ମୁଁ ନିବେଦନ କରୁଛି ଏବଂ ବାସ୍ତବ ଖବର ସଦ ବାସ୍ତବ ଖବର ଏବଂ ଖବରରେ ପ୍ରଦର୍ଶିତ ଜିନିଷ ଭିତରେ ନିଶ୍ଚୟ ଟିକିଏ ଟିକିଏ ଭିନ୍ନତା ଦେଖାଦେଇଛି ତେଣୁ ସେ ଭିନ୍ନତାକୁ ଆମେ ବ୍ୟକ୍ତିଗତ ଭାବେ ଆମ ହୃଦୟ ଭିତରେ ଆମେ ଚିନ୍ତା କରିକି ତାକୁ କାର୍ଯ୍ୟକରିବା ଦରକାର କିନ୍ତୁ ମନ ବେଳେବେଳେ ଭୁଲ କଥା କୁହେ କିନ୍ତୁ ପ୍ରତ୍ୟେକଙ୍କର ବିବେକ ସବୁବେଳେ ଠିକ୍ କଥା କୁହେ ଏବଂ ଆମେ ସବୁବେଳେ ମଣିଷ ହିସାବରେ ଲକ୍ଷ୍ମଣଙ୍କ ତିନିଗାର ବାନ୍ଧି ଚଳିବା ଉଚିତ୍